ଦଶ ଦୁଇ ଦୁଇହଜାର ଏକୋଇଶ ପନ୍ଦର ପାଞ୍ଚ ଦୁଇହଜାର ଏକୋଇଶ ଅଠର ନଅ ଦୁଇହଜାର ବାଇଶ କୋଡ଼ିଏ ପାଞ୍ଚ ଦୁଇହଜାର ତେଇଶ ଚାରି ଦୁଇ ଦୁଇହଜାର ଚବିଶ